ଯେତେବେଳେ ମୁଇଁ ନ୍ୟୁଜ୍ ପେପର୍ ଦେଖ୍ସିଁ ମୋତେ ସବୁଠାରୁ ଭଲ୍ ଲାଗ୍ସିଁ ଯେ ରାଜନୀତି ରାଜନୀତରେ ବହୁତ୍ ଲୋକ୍ ଆଗ୍ କି ବଢ଼ିଗଲେନ୍ କାହି ଗରିବ୍ ଲୋକ୍ ବି କିଡ଼େ ବଡ଼୍ ଧନୀ ହୋଇଯାଉଛେ ଆମର୍ ରାଜନୀତି ହିଁ ଆମର୍ ଦେଶ୍ କେ ପରିବର୍ତ୍ତନ କରୁଛି ଏଇଟା ରାଜନୀତି ଲାଗି୍ ହିଁ ଆମର୍ ଦେଶ୍ ଖରାପ୍ ହେଉଛି ଦୁଇଟେ ଉର୍ନତି ବି ହେସି ରାଜନୀତିରେ ଆରୁ ବିପତ୍ତି ବି ହେସି ଆମର୍ ରାଜନୀତିରେ ରାଜନୀତି ପଲିଟିକ୍ସ ଗୁଟେ ଏନ୍ତା ଜିନିଷେ ଯି ସେଥିର୍ ଲୋକ୍ ମାନେ ବହୁତ୍ କିଛି ଦୂର୍ ପଳେଇ ଯାଇସନ୍ ଯେନ୍ତା କି ତାକୁ ଖରାପ୍ ଲାଇନ୍ କି ନେବାକି ପଡ଼ିଯାଏସିଁ ମାର୍ଗ ମାନେ ବହୁତ୍ ଚେଞ୍ଜ୍ ହୋଇଯାଇସିଁ ଭଲ୍ ଲୋକ୍ ଥିଲେ ବି ଯଦି ରାଜନୀତିରେ ପଲୀ ଗଲା ସେ ମନ୍ଦ ଲୋକ୍ ବି ହୋଇଯାଏସି ଏଇଟା ସମସ୍ତଙ୍କର୍ କଥାଏ ରାଜନୀତି ଗୋଟେ ହେନ୍ତା ଜିନିସେ ରାଜନୀତିର୍ ଲାଗି୍ ହିଁ ଆମର୍ ଦୁନିଆ ଚଲୁଛି ହେନ୍ତା ତ ଦୁନିଆ ଆମର୍ ନାଇଁ ଚଲ୍ତା ଆମରି ଓଡ଼ିଶାଟା ନାଇଁ ଚଲ୍ତା ଏହାନି ଦେଖନ୍ ଭୋଟର୍ ଲାଗି ନବୀନ୍ ସରକାର ଆମର ଲାଗି ଏତେ ସୁବିଧା କରିନଯେ ନାଇଁ କହନ୍ ଆମର୍ ଛୁଆମାନଙ୍କର୍ ଲାଗି ଲାଗି ଘରେ ଜିନ୍ ଗୃହିଣୀମାନେ ଅଛନ୍ ତାଙ୍କର୍ ଲାଗି ଗ୍ରୁପ୍ର୍ ଲାଗି ପଢ଼ୁଥିବାର୍ ଛୁଆମାନଙ୍କର୍ ଲାଗି ଷ୍ଟାଇପେନ୍ଫାଇପେନ୍ କେତେ ଜିନିଷ୍ ହୋଇଗଲାନ ତ ମତେ ଇ ରାଜନୀତିଟା ପୁନି ଭଲ୍ ଲାଗ୍ସି